ହଁ ମତେ କାଗଜ ପୋଇ କରିବାକୁ ବହୁତ ଭଲ ଲାଗେ ଆଉ ପୁସ୍ତକ ଭିତରେ ମତେ ବାଇଲୋଜି ପଢ଼ିବାକୁ ବହୁତ ଭଲ ଲାଗେ ଆଉ ମୁଁ ସେଇଟା ଭଲ ସେ ପଢ଼େ ତାକୁ ଭଲ ସେ ବୁଝେବି ବହୁତ ମନେ ବି ରଖେ ଆଉ ମତେ ବହୁତ ଭଲ ଲାଗେ ବାଇଲୋଜି ବହି ଟା ସେଥିପାଇଁ ମୁଁ ବହୁତ ସେଇଟାକୁ ସବୁ ବହି ଅପେକ୍ଷା ମୁଁ ତାକୁ ଟିକେ ବହୁତ ଇମ୍ପୋର୍ଟାନ୍ସ ଦିଏ ବା ସେଇଟାକୁ ଟିକେ ଅଧିକ ପଢ଼େ ତାପରେ ମୁଁ ସେଇଟା ପଢ଼ି ସାରିଲା ପରେ ଯେଉଁଟା ବି ନ ବୁଝି ପାରେ କି ନ ଜାଣିପାରେ ସେ ସେଥିପାଇଁ ମୋର ଜଣେ ବଡ଼ ଭାଇ ଦେଈ ଅଛନ୍ତି ତାଙ୍କୁ ମୁଁ ଦିଏ କି ମତେ ଏଇଟା ଟିକେ ବୁଝେଇ ଦିଅନ୍ତୁ କି ଏଇଟା ଟିକେ ଆଉଥରେ କହିଦିଅନ୍ତୁ ମୁଁ ଜାଣିପାରିଲିନି କି ସେଇଟା କ'ଣ କି ଏଇଟା କ'ଣ ସିଏ ମତେ ବୁଝେଇ ଦିଅନ୍ତି ଭଲ ସେ ଆଉ ତାପରେ ମୁଁ ସେଇଟା ବୁଝି ସାରିଲା ପରେ ପଢ଼ି ସାରିଲା ପରେ ମୋର ଜଣେ ସାନ ଭାଇ ଅଛି ତାକୁ ବି ଦିଏ କି ତୁ ମୋର ଟିକେ ଦେ ମାନେ ଧରେ ଏଇଟା ହେଲା କି ନାହିଁ ମୋର କି କ'ଣ ହେଲା ତ ସିଏ ମତେ ବି ଏମିତି କୁହେ ସିଏ ମତେ ବହୁତ କୋସଚିନ୍ ବି କରେ ଏଇଟା କ'ଣ ହବ ସେଇଟା କ'ଣ ହବ ମୁଁ ଆନ୍ସର୍ କୁହେ ନ କହିପାରିଲେ କୁହେ ତୋର ଦିଦି ଏଇଟା ହେଇନି କି ସେଇଟା ହେଇନି ମୁଁ ଆଉଥରେ ତାକୁ ସୁଧାରିବାକୁ ଚେଷ୍ଟା ବି କରେ ତାପରେ ଆଉ ଇଣ୍ଟରନେଟ୍ ବିଷୟରେ ମୁଁ କମ୍ପ୍ୟୁଟରରେ ବି ମୁଁ ବହୁତ ଦେଖେ ଦେଖେ କି ସେଇଟା ଯେଉଁଟା ବି ପଢ଼ିଲି ସେଇଟା ଆଉଥରେ ରିମାଇଣ୍ଡ୍ କରିବାକୁ ଦେଖେ କି ସେଇଟା ଠିକ୍ ଅଛି କି ବୁଝିପାରିଲି କି ଆଉଥରେ ସେଇଟା ଦେଖିଲେ ମୁଁ ଭଲ ସେ ବୁଝିପାରେ ଆଉ ସବୁ ଠିକ୍ ଠାକ୍ ରେ ମାନେ ଯେଉଁଟା ଯାହା ଯେଉଁଟା ଟିକେ ଭୁଲି ଯାଇଥାଏ ସେଇଟା ଆଉଥରେ ମନେ ବି ପଡ଼ିଯାଏ ସେଇଟା ଭଲ ବି ହେଇଯାଏ ତ ମୁଁ ସେଇଟା ଭଲ ସେ ବି ପଢ଼ିପାରେ ଆଉ ମତେ ବହୁତ ଭଲ ଲାଗେ ଏମିତି ଗୋଟେ କମ୍ପ୍ୟୁଟରରେ କି ଇଣ୍ଟରନେଟ୍ ସାହାଯ୍ୟରେ ମୁଁ ଆଉଥରେ ସେଇଟା କୁ ବୁଝିପାରୁଛି କି ସୁଝିପାରୁଛି ତ ମତେ ଭଲ ଲାଗେ ତ ସାର୍ ମାନେ ବି ମତେ ଏଇଥିପାଇଁ ବହୁତ ଭଲ ଭଲ ପାଆନ୍ତି କି ଏଇଟା ତୋ ଦ୍ବାରା ଭଲ ହଉଛି କି ସେଇଟା ହଉଛି ତ ମୁଁ ସ୍କୁଲ୍ କି କଲେଜ୍ ରେ ଯାହା ବି ପଚାରିଲେ ସେଇଟା ମୁଁ ଭଲ ଆନ୍ସର୍ ଦେଇଦିଏ ତ ମତେ ବାଇଲୋଜି ପଢ଼ିତେ ବହୁତ ଭଲ ଲାଗେ